ଆଗରୁ ରାଜାମାନେ କୌଣସି କାମରେ ଯେତେବେଳେ ଯାଉଥିଲେ ସେଠି ସେମାନେ ବିଜୟୀ ହେଇକିରି ଫେରିଲା ପରେ ରାଜା ଆଦେଶ ଦେଇ ତାଙ୍କର ନିଜର ପ୍ରତିମୂର୍ତ୍ତି କରୁଥିଲେ ପ୍ରତିମୂର୍ତ୍ତି ତିଆରି କରୁଥିଲେ ଯେଉଁ କୌଣସି କାମରେ ବିଜୟୀ ହେଲା ପରେ ପ୍ରତିମୂର୍ତ୍ତି ତାଙ୍କ ନିହାତି ଦର ତାଙ୍କର ତିଆରି କରିବା ଆବଶ୍ୟକ ଥିଲା ତାପରେ କୌଣସି ନୂଆ ଜିନିଷ ଯଦି ସେମାନେ ତିଆରି କରେ କୌଣସି ମୂର୍ତ୍ତି ତା'ହେଲେ ତା ପ୍ରତିଷ୍ଠା ମଧ୍ୟ ସେମାନେ କରୁଥିଲେ ତାପରେ ଜଗନ୍ନାଥ ମହାପ୍ରଭୁ ତ ପୁରୀରେ ଅଛନ୍ତି ତାଙ୍କୁ ପ୍ରତ୍ୟେକ ବର୍ଷ ଆମେ ସବୁ ଦର୍ଶନ କରିବାକୁ ଯାଉ ବର୍ଷକ ଥରେ ତାଙ୍କ ରଥଯାତ୍ରା ହୁଏ ଜଗନ୍ନାଥ ମାଉସୀ ବାଡ଼ିକୁ ତାଙ୍କର ଯାଆନ୍ତି ଗୁଣ୍ଡିଚା ମନ୍ଦିର ମାଉସୀ ବାଡ଼ିକୁ ସେମାନେ ଯାଆନ୍ତି ରଥଯାତ୍ରା ବହୁତ ଭଲ ଭାବରେ ପୁରୀରେ ପାଳନ କରାଯାଏ